ମୁଁ ଯେତେବେଳେ ମୋ ବଗିଚାରେ ଦେଖେ ଫୁଲ ଫୁଟିଛି ମୋତେ ବହୁତ ଖୁସି ଲାଗେ ସେତେବେଳେ ଯେ ମୁଁ ଲଗାଇଥିଲି ଏତେ ବଢ଼ିଆ ସୁନ୍ଦର ଫୁଲ ଫୁଟିଛି ତା ଦେହରେ ତ ଦେଖିଲେ ମୋତେ ବହୁତ ଖୁସି ଲାଗେ ମନ ବି ପ୍ରଫୁଲ୍ଲ ହୋଇଯାଏ ଯେ ମୁଁ ଲଗାଇଥିବା ଗଛରେ ଏତେ ବଢ଼ିଆ ଫୁଲ ଫୁଟିଛି କି ଦେଖିଲେ ସମସ୍ତେ କୁହନ୍ତି ମାନେ ବଢ଼ିଆ ଫୁଲ ହୋଇଛି ବଢ଼ିଆ ଦେଖାଯାଉଛି ତ ମୋତେ ସେତେବେଳେ ଲାଗେ ଯେ ଯାହା ହେଉ ମୋ ପରିଶ୍ରମର ଫଳ ମୋତେ ମିଳିଛି ଯାହା ହେଉ ସମସ୍ତେ ମୋର ପ୍ରଶଂସା କଲେ ଯେ ମୁଁ ଫୁଲ ଗଛ ଲଗାଇଥିବାରୁ ଏତେ ଭଲ ଫୁଲ ଫୁଟିଛି ବୋଲି ତ ମୋତେ ବହୁତ ଆନନ୍ଦ ଲାଗେ ତ ଆହୁରି ବି ମନ ହୁଏ ଯେ ଆହୁରି ଫୁଲ ଗଛ ଲଗାଇବାକୁ ଇଚ୍ଛା ହୁଏ କି ଲଗାଇବା ଦ୍ୱାରା ବହୁତ ଫୁଲ ଫୁଟିବ ସମସ୍ତେ ପ୍ରଶଂସା କରିବେ ଯେ ଭଲ ହୋଇଛି ବୋଲି ତ ମୁଁ ତ ବହୁତ ଭଲ ଲାଗେ ତ ମୁଁ ବି ଲଗାଉଛି ଫୁଲ ଗଛ ବହୁତ ଭଲ ସୁନ୍ଦର ଫୁଲ ଫୁଟୁଛି ମୋ ବଗିଚାରେ